ଆମ ଅଞ୍ଚଳରେ ରାସ୍ତା ଘାଟର ବହୁତ ଅସୁବିଧା ଥିବାରୁ ବହୁତ ଦୁର୍ଘଟଣାଗ୍ରସ୍ତ ହେଉଛି ଏବଂ ପୋଲିସ୍ମାନେ ତାଙ୍କୁ ସବୁ କରାୟତ କରୁଛନ୍ତି କିଛି କିଛି ବି ଦୁର୍ଘଟଣା ଅଲଗା ପ୍ରକାରରେ ହୋଇଯାଉଛି ସେଥିରେ ଯୋଉମାନେ କର୍ମୀ ଅଛନ୍ତି ସେଥିରେ କେତକ ହିସାବରେ ଅଲଗା ପ୍ରକାର ଧାରଣା ଧର ରଖିକି ଝାବଡ଼ାମାବଡ଼ା କରୁଛନ୍ତି ପୋଲିସ୍ ପ୍ରଶାସନ ଭଲ ସୁବିଧା କରୁଛନ୍ତି ଆମର ଆଉ ନାଗରିକ କ୍ଷେତ୍ରରେ ମଧ୍ୟ ସେମିତି କେତେକ ପିଲା ବି ବାହାରିକି ସାହାଯ୍ୟ କରୁଛନ୍ତି ଦୁର୍ଘଟଣାଗ୍ରସ୍ଥ ବେଳେ ସେହିପରି ଇଏ ଚାଲିଚି ଭଲମନ୍ଦ ସବୁ ସୁବିଧା ଅସୁବିଧା ଚାଲିଛି ଆମ ଗାଁ ଗାଁ ଗାଉଁଲିମାନଙ୍କରେ ଏବଂ ରାସ୍ତା ତ ବହୁତ ଅସୁବିଧା ସେ ବାବଦରେ ଏରକମ ସବୁ ଚାଲିଛି ଭଲ